ଆମ ପରିବାରରେ ଆଉ ଭାଇମାନେ ମଧ୍ୟ ଭଲ ବଗିଚା ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଓ ସେମାନେ କରିବା ପାଇଁ ମୋ' ପାଖକୁ ଆସି ବୁଝାବୁଝି କରନ୍ତି ମୁଁ ତାଙ୍କୁ କହିଲି ପ୍ରଥମରୁ ଚାଷ କେମିତି ହେବ ଜାଣିଛ କି ପଚାରିବାରୁ ସେମାନେ ଉତ୍ତର ଦେଲେ ଆମେ ଜାଣିନାହୁଁ ତୁ ବତା ଏମିତି କହିଲେ ମୁଁ ତାଙ୍କୁ କହିଲି ପ୍ରଥମରୁ ବାଡ଼ିକୁ ସଫାରଫା କରିଦିଅ ତା' ପରେ ଖୋଳାକେଞ୍ଚା କରିସାରିଲା ପରେ ଆମ କୃଷି ବିଭାଗରୁ ମଞ୍ଜି ଆଣି ତାକୁ କୃଷି ଗ୍ରାମ ସେବକକୁ ଡାକି ନିଜେ ଭଲ ବିହନ ଦେବା ପାଇଁ କହିବ ପରେ ସେ ଗ୍ରାମ ସେବକ ଭଲ ବିହନ ଦେବ ବୋଲି କହିଲି ତା' ପରେ ସେମାନେ ଗ୍ରାମ ସେବକ ପାଖକୁ ଯାଇ ଭଲ ମଞ୍ଜି କିଣିବା ପାଇଁ କହି ଗ୍ରାମ ସେବକଙ୍କ ଠାରୁ ଅନେକ ମଞ୍ଜି କିଣିଆଣିଲେ ସେଥିମଧ୍ୟରୁ ବାଇଗଣ ଅମୃତଭଣ୍ଡା କଦଳୀ ଓ ଅନେକ ଶାଗ ମଧ୍ୟ ଆଣି କୃଷି ବିଭାଗ ଗ୍ରାମ ସହାୟକ ସେ ତାଙ୍କୁ ଯୋଗାଇଦେଲେ ପରେ ସେମାନେ ବଗିଚା ଚାଷ କରି ବହୁତ ଉନ୍ନତି କଲେ ଓ ମୋତେ ପ୍ରଶଂସା ମଧ୍ୟ କଲେ